ମୋତେ ପକ୍ଷୀ ଦେଖିବା ପାଇଁ ବହୁତ ଭଲ ଲାଗେ ତ ମୁଁ ସେଥିପାଇଁ ଗାଁ ଗହଳିରେ ବି ପକ୍ଷୀ ଦେଖେ ଆଉ ଫଟୋ ବି ଉଠାଏ ତା ସହିତ ଜଙ୍ଗଲ ଆଉ ନଈ କୂଳ ଏଇ ଜାଗାକୁ ମଧ୍ୟ ଯାଇଥାଏ ଜଙ୍ଗଲରେ ମଧ୍ୟ ବିଭିନ୍ନ ପ୍ରକାର ପକ୍ଷୀ ଦେଖିବାକୁ ମିଳିଥାନ୍ତି ସେଇ ସମୟରେ ମୁଁ ସେମାନଙ୍କର ଫଟୋ ଉଠାଏ ଆଉ ଫଟୋ ଉଠାଇକି ସୋସିଆଲ୍ ମିଡ଼ିଆରେ ଛାଡ଼େ ତା ସହିତ ନଈକୂଳକୁ ଗଲେ ବି ବିଭିନ୍ନ ପ୍ରକାର ଫଟୋ ଦେଖିବାକୁ ମିଳିଥାଏ ଆଉ ସେମାନଙ୍କର ବି ଫଟୋ ଉଠାଇକି ମୁଁ ସୋସିଆଲ୍ ମିଡ଼ିଆରେ ଛାଡ଼େ ତ ପକ୍ଷୀ ମାନେ ବିଭିନ୍ନ ପ୍ରକାର ହେଇଥାନ୍ତି ନାଁ ରୁ ହଉ ବିଭିନ୍ନ ପ୍ରକାର କୁକୁଡ଼ା ପାଖରୁ ଆରମ୍ଭ କରି ପାରା ମୟୂର ଏମାନେ ମୟୂର ନାଚ ମୟୂର ଗୋଟେ ପକ୍ଷୀ ସିଏ ବି ବହୁତ ସୁନ୍ଦର ତା ଫଟୋ ଉଠାଇକି ସୋସିଆଲ୍ ମିଡ଼ିଆରେ ଛାଡ଼େ ତା ସହିତ ଶୁଆ ସାରି କୁଆ ଏମାନଙ୍କର ଉଡ଼ିବା ଠାଣି ତାପରେ ବାଇଚଢ଼େଇର ବସା ସେମାନେ ଝୁଲୁଥାନ୍ତି ପକ୍ଷୀମାନେ ବହୁତ ସୁନ୍ଦର ଦେଖିବାକୁ ତାଙ୍କ ନିଜ ଇଚ୍ଛାରେ ସେମାନେ ଉଡ଼ି ବୁଲନ୍ତି ସେଥିପାଇଁ ପକ୍ଷୀ ମାନଙ୍କୁ ଦେଖିବାକୁ ଭଲ ଲାଗେ ଆଉ ପକ୍ଷୀମାନେ ଏତେ ସୁନ୍ଦର ଯେ ତାଙ୍କ ନିଜ ଇଚ୍ଛାରେ ସେମାନେ ଉଡ଼ୁଥାନ୍ତି ସେଇଥିପାଇଁ ମୁଁ ଫଟୋ ଉଠାଇକି ତାଙ୍କୁ ସୋସିଆଲ୍ ମିଡ଼ିଆରେ ଛାଡ଼ିଥାଏ ଆଉ ତା ସହିତ କିଛି ଲୋକ ପକ୍ଷୀମାନଙ୍କୁ ବି ଏଇ ଶୁଆ ଏମାନଙ୍କୁ ଆଣିକି ବି ଘରେ ରଖିଥାନ୍ତି ଆଉ ସେମାନଙ୍କ ସେବା ଯତ୍ନ ମଧ୍ୟ କରିଥାନ୍ତି ଆଉ ପକ୍ଷୀ ଏମାନଙ୍କର ତା ସହିତ ଏଇ ପାରାକୁ ବି ଘରେ ଆଣିକି ରଖିଥାନ୍ତି ଆଉ ସେଥିପାଇଁ ପକ୍ଷୀ ମାନଙ୍କୁ ମୋତେ ଦେଖିବାକୁ ବହୁତ ଭଲ ଲାଗେ